ଆଜିକାଲି ଦୁନିଆରେ ସହରାଞ୍ଚଳର ଲୋକମାନେ ବହୁତ ବ୍ୟସ୍ତବହୁଳ ଥିବା ଯୋଗୁଁ ଗ୍ରାମାଞ୍ଚଳର ଲୋକମାନେ ଖେଳକୁଦ ପାଇଁ ବହୁତ ପସନ୍ଦ କରିଥାନ୍ତି ସେଥିପାଇଁ ଗ୍ରାମାଞ୍ଚଳରେ ବହୁତ ଲୋକ ଖେଳକୁଦ କରିଥାନ୍ତି ଇଏ ପ୍ରଥମେ ଆମର ବୟସ୍କ ଲୋକ ବୃଦ୍ଧ ବୃଦ୍ଧା ବୃଦ୍ଧି ଲୋକମାନେ ଆମର ତାସ୍ ଖେଳ ଖେଳିଥାନ୍ତି ତାସ୍ ଖେଳ ଖରାବେଳେ ତାସ୍ ଖେଳ ଖେଳିଥାନ୍ତି ବହୁତ ବହୁତ ଏନ୍ଜଏ୍ କରୁଛନ୍ତି ଖେଳିକିରି ଅର୍ ଚାରି ସନ୍ଧ୍ୟା ଚାରିଟା ଛଅ ଚାରିଟାରୁ ଛଅଟାରେ ଆମର ପୁରୁଷମାନେ ଭଲିବଲ୍ ଖେଳୁଛନ୍ତି କ୍ରିକେଟ୍ ଖେଳୁଛନ୍ତି ଇଏ ବହୁତ କିଛି ଖେଳ ଖେଳୁଛନ୍ତି ତା'ପରେ ଆମର ଛୋଟ ପିଲାମାନେ ଆମର ଇଏ କ୍ୟାରମ୍ ବୋର୍ଡ଼ ଖେଳୁଛନ୍ତି ତା'ପରେ ଆମର ଗିଲି ଦଣ୍ଡା ଖେଳୁଛନ୍ତି ଆଉ ଇଆଡ଼େ ବାଟି ବାଟି ଗେମ୍ ଖେଳୁଛନ୍ତି ଲୁକା ଛୁପି ଖେଳୁଛନ୍ତି ତା'ପରେ ଆମର ଝିଅ ପିଲାମାନେ ଘରେ ବସିକି ଲୁଡ଼ୁ ଗେମ୍ ଖେଳୁଛନ୍ତି ପୁଣି ଇଏ ସାପ ଗେମ୍ ଖେଳୁଛନ୍ତି ଇଏ କ୍ୟାରମ୍ ଗେମ୍ବି ଖେଳୁଛନ୍ତି ଖେଳିକିରି ବହୁତ ଏନ୍ଜଏ୍ କରୁଛନ୍ତି ଆଜିକାଲି ତ ଦୁନିଆରେ ଛୋଟ ଛୋଟ ପିଲା ମଧ୍ୟ ଆଜି ସ୍ମାର୍ଟଫୋନ୍ ୟୁଜ୍ କଲେଣି ସ୍ମାର୍ଟଫୋନ୍ ୟୁଜ୍ କରିବା ଦ୍ୱାରା ସେମାନେ ମୋବାଇଲ୍ରେ ବହୁତ କିଛି ଗେମ୍ ଇନଷ୍ଟଲ୍ କରିକିରି ଖେଳୁଛନ୍ତି ଗେମ୍ ହେଉଛି ପବ୍ଜି ଗେମ୍ ଖେଳୁଛନ୍ତି ଫ୍ରି ଫାୟାର୍ ଗେମ୍ବି ଖେଳୁଛନ୍ତି ଇଆଡ଼େ ଲୁଡ଼ୋ ଗେମ୍ ବି ଇନଷ୍ଟଲ୍ କରିକି ଖେଳୁଛନ୍ତି ଇଆଡ଼େ ଲାଇଟ୍ ଥ୍ରୋ ଗେମ୍ ୟୁଜ୍ କରିକି ଖେଳୁଛନ୍ତି ବହୁତ ଗେମ୍ ଇନଷ୍ଟଲ୍ କରିକି ଖେଳୁଛନ୍ତି ଆଜିକାଲିର ପିଲାମାନେ ସ୍ମାର୍ଟଫୋନ୍ ୟୁଜ୍ କରିକିରି ବି ଇଏ ବହୁତ ମାନେ ଖେଳ ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ବହୁତ ପସନ୍ଦ କରନ୍ତି ଖେଳ ପ୍ରତି ବହୁତ ଏନ୍ଜଏ୍ ବି କରୁଛନ୍ତି